ଖୋର୍ଦ୍ଧା ଜିଲ୍ଲାରେ ଜଳବାୟୁ ବହୁତ ବିଭିନ୍ନ ପ୍ରକାରର ରହିଥାଏ ଯେମିତିକା ବର୍ଷା ଦିନରେ ବର୍ଷା ହୋଇଥାଏ ପ୍ରବଳ ବର୍ଷା ହୋଇଥାଏ ଆମର ସବୁ ରାସ୍ତାଘାଟ ପାଣି ଜମିଯାଏ ରାସ୍ତା ଘାଟରେ ଗାଡ଼ି ମଟର ଚାଲିପାରେନାହିଁ ଆଉ ନାଳଗୁଡ଼ାକ ସବୁ ଭର୍ତ୍ତି ହୋଇଯାଇଥାଏ ଅପରିଷ୍କାର ପାଣି ଘର ଭିତରେ ପଶିଯାଏ ଯାହାପାଇଁକି ଆମର ବିଭିନ୍ନ ପ୍ରକାର ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ ଯେମିତି ଆମର ଖରାଦିନେ ବହୁତ ଏତେ ଜୋରରେ ଖରା ହେଉଛି ଏବେ ଚାଲିଛି ଖରାଦିନ ରହିପାରିବନି ବହୁତ ଗରମ ଆପଣ ଦଶଟା ବା ଏଗାରଟା ହେଲେ ଘରୁ ବାହାରିପାରିବେନି ବହୁତ ଖରା ସନ୍ଷ୍ଟ୍ରୋକ୍ ହୋଇକି ବିଭିନ୍ନ ପ୍ରକାର ଗରମରେ ଅନେକ ଅନେକ ଜାଗାରେ ଲୋକ ମରିଯାଉଛନ୍ତି ଏବଂ ଆମର ଯେମିତି ଜଳବାୟୁଗୁଡ଼ାକ ଅଲଗା ଅଲଗା ଶୀତଦିନେ କମ୍ ଶୀତ ହେଉଛି ବେଶି ଶୀତ ହେଉନାହିଁ ଆଉ ବେଶି ଏଠି ଗରମ ହେଉଛି